ଆଜ୍ ମୁଁ କହିମି ରାମାୟନ ବାବଦରେ କିଛି କଥା ରାମ ଲକ୍ଷ୍ମଣ ସୀତା ରହୁଥିଲେ ରାମ ଗଲା ଜଙ୍ଗଲକେ ସୀତା ଆରୁ ଲକ୍ଷ୍ମଣ ରହିଲେ ଯେତେବେଲେ କି ରାମ ସେ ପକ୍ଷୀକେ ଯେତେବେଲେକେ ମାରମି ବୋଇଲା ସେଟାକେ ରାମ୍କେ ମାରିଦେଲା

ସେ ଲକ୍ଷ୍ମଣ ଆରୁ ସୀତା ଶୁଣି ପକାଲେ ଆରୁ ଯେନ୍ତା ଜିମିବା ଲାଗି ଲକ୍ଷ୍ମଣ ଅଟକି ଦେଲା ଅଟକି ଦେଲାରୁ ତମେ କେଣୁଛେ ଭାବିବ ମୁଁ ଯେଉଁ ଯେ ମୋର୍ ଭାଗେ ନଡ଼ି କରି ଘର୍କେ ଆନି ବୋଲି କହ ହେଲା ମୁଇଁ ବି ଜିମି ବୋଇଲା ସୀତା ଆରୁ ତମେ ନେଇଯାଅ ମୁଇଁ ଯାଉଁଛେ ଆନମି ବୋଇଲା ଆରୁ ଘରରୁ ବାହାରେ ଚାରିଟା ଗାର ପକେଇଦେଲା ଗାର୍ ପକେଇଦେଲା ଆରୁ ପକେଇଦେଲା ଆରୁ ମୁଇଁ ଆନିିକରି ଆଉଛେଁ ବୋଇଲା ଲକ୍ଷ୍ମଣ ତାପରେ ଗଲା ଲକ୍ଷ୍ମଣ ଜଙ୍ଗଲକେ ଆଉ ତାପରେ ସୀତାର ଘର୍କେ ଏ ଗୋଟେ ମୁନି ଋଷିଟି ଆଇଲେ ଋଷିଟି ଆଇଲେ ଆଉ ଘରଦ୍ୱାରେ ଠିଆ ହେଲେ ଆରୁ ଭିକ୍ଷାମ୍ ଦେଇ ଭିକ୍ଷାମ୍ ଦେଇ ବୋଇଲେ ଯେଥିରେକି ନାଇଁ ଶୁଣଲେ ଆ ଲଢ଼ିକରି ହେଲେ ଭିକ୍ଷାମ୍ ଦେଇ ଭିକ୍ଷାମ୍ ଦେଇ ବୋଇଲେ ତାପରେ ସେ ସୀତା ଶୁଣଲା ଆରୁ ହେଲା ଆରୁ ଚାଉଲ୍ ଦେୱାର୍ ଲାଗି ନେଉଥିଲା ଆରୁ ସେ ସୀତା କହେଲା ଯେ ତମେ ନେଇଆସ ଭିକ୍ଷା ବୋଇଲି ଆରୁ ଇ ସେଇ ମୁନି ଋଷିଟା କହେଲା ଯେ ମୁଇଁ ନିଜେ କାନ୍ନିକି ତମେ ଆନିଦିଅ ବୋଇଲା ତାପରେ ସୀତା କହେଲା ଯେ ମୁଇଁ ଜାଇ ନାଇଁ ପାରେ ମୋର ପ୍ରଭୁ ଗାର୍ ପକେଇ ଦେଇଛନ୍ ମୁଇଁ ବାହାରକେ ଯାଇ ନାଇଁ ପାରେ ବୋଇଲା ତାପରେ ହେଲା ଆରୁ ଏନ୍ତା କର୍ମୀ ସେନ୍ତା କର୍ମୀ ବୋଇଲା ତାପରେ ତାପରେ ଲକ୍ଷ୍ମଣ ଗାର୍ ପକେଇ ଦେଇଛନ୍ ବୋଇଲା ଆରୁ ଏନ୍ତା ପୁରା ଚିନ୍ତାଧାରା ଚିନ୍ତାଧାରାଟି ଏ ପୁରା ଶୁଣି ଚିନ୍ତାଧାରା ମୁଇଁ ପୁସ୍ତକ ଏଇ ପୁସ୍ତକ ମୁଇଁ ପଢ଼ିଛେଁ ଧନ୍ୟବାଦ